ଆଗକାଳରେ ତ ସମସ୍ତେ ବାହାରେ ଯାଇକି ଖେଳୁଥିଲେ କିନ୍ତୁ ଯେବେ ଠୁ ମୋବାଇଲ୍ରେ ସବୁ ଗେମ୍ ଆସିଲାଣି ସମସ୍ତେ ଟିକେ ଗେମ୍ରେ ମାତିଛନ୍ତି ଆଉ ଆମେ ବି କେତେବେଳେ କେମିତି ଟାଇମ୍ କାଢ଼ିକି ଟିକେ ଫ୍ରୀ ଫାୟାର୍ ପବ୍ଜି ଏସବୁ ଜିନିଷ ଖେଳୁ ଫ୍ରୀ ଫାୟାର୍ ପବ୍ଜି ଆଗକାଳରେ ସେସବୁ ଗେମ୍ କିଛି ନଥିଲା ଏଇ ପାଞ୍ଚ ସାତ ବର୍ଷ ହବ ଗେମ୍ ଦୁନିଆକୁ ଆସିଛି ଯେଉଁଠି କି ମାନେ ଆଗରୁ ଏତେ ପପୁଲାରିଟି ନଥିଲା କିନ୍ତୁ ଏହି ବର୍ଷେ ଦୁଇ ବର୍ଷ ହବ ସେ ସବୁ ଗେମ୍କୁ ଲୋକମାନେ ଅଧିକା ଖେଳୁଛନ୍ତି ଆଉ ଗେମ୍ ବି ଭଲ ମାନେ ଯେ ଆପଣ ଏକେଲା ଟାଇମ୍ରେ ଯେତେବେଳେ ବସୁଛନ୍ତି ସେ ଟାଇମ୍ରେ ଆପଣ ଟିକେ ଖେଳି ଦେବେ ମାଇଣ୍ଡ୍ ଫ୍ରେଶ୍ ରହିବ ଏଇ ଗେମ୍ ଏମିତି କି ଆପଣଙ୍କୁ ଫିଲ୍ ହବ ଯେ ଆପଣ ଯେମତି ରିଏଲ୍ ଖେଳୁଛନ୍ତି ତା'ର କ୍ୟାରେକ୍ଟର୍ ଯେମିତି ତା'ର ଯେମତି ସବୁମାନେ ଏରିଆ ଗୁଡ଼ାକ ଯାହା ବି ସବୁ ଜାଗା ରହିଛି ଯେଉଁ ଯେଉଁ ଯେଉଁ ଜାଗା କି ଆମର ମାନେ ପୃଥିବୀ ଭିତରେ ଯେଉଁସବୁ ଏରିଆ ରହିଛି କି ଇଣ୍ଡିଆ ଭିତରେ ଯାହାବି ଏରିଆ ରହିଛି ତାକୁ ନେଇକି ଏରିଆ କରାଯାଇଛି ତ ସେଇଠି ତୁମକୁ ଫିଲ୍ ହବ କି ଯେଉଁମାନେ ମାନେ ଫିଲ୍ ହବ କି ତୁମେ ନିଜେ ଖେଳୁଛ ସେଇଭଳି ଆଉ ଏଥିରେ ଏମିତି ବି ସିଷ୍ଟମ୍ ଅଛି କି ତୁମେମାନେ ସାଙ୍ଗ ହେଇକି ଚାରିଜଣ ସାଙ୍ଗ ବି ସାଙ୍ଗ ହେଇକି ଖେଳିପାରିବ ତ ସେଥିପାଇଁ ସାଙ୍ଗମାନଙ୍କ ସହିତ ଖେଳୁ ତ ଏଇ ଗେମ୍ଟା ଆମକୁ ଭଲ ଲାଗେ ସମସ୍ତେ ଏକାଠି ସାଙ୍ଗ ହେଇକି ଖେଳୁ ଆଉ ଲାଗେ ଯେ ହଁ ତୁମେ ନିଜେ ଯେମିତି ବଡ଼ ଲୋକ ପାଖରେ ରହିକି ଯେମିତି ଏନିମି ସହିତ ଫାଇଟ୍ କରୁଛ ସେମିତି ଲାଗେ ସେଥିପାଇଁ ଟିକେ ରିୟଲ୍ ଲାଗେ ସେଥିପାଇଁ ଆମେ ସମସ୍ତେ ଖେଳୁ ଆଉ